ଆଜିକାଲି ମୋଟାପଣ ସମସ୍ତଙ୍କର୍ ଲାଗି ଗୁଟେ ବଡ଼୍ ସମସ୍ୟା ସେଥିର୍ଲାଗି ଲୋକ୍ ବହୁତ୍ ବ୍ୟାୟାମ୍ ପ୍ରାଣାୟାମ୍ ଆଉ ଡାଏଟିଙ୍ଗ୍ ବି କରୁଛନ୍ ହେଲେ ଏନ୍ତାବି କିଛି ଲୋକ୍ ଅଛନ୍ ଯେଉଁମାନେ ମୋଟା ହେବାର୍ଲାଗି ଚାଉଛନ୍ କାରଣ ସେମାନଙ୍କର୍ ବୟସ୍ ଆଉ ଉଚ୍ଚତା ଅନୁସାରେ ଓଜନ୍ ବହୁତ୍ କମ୍ ଅଛେ ଇଥିର୍ଲାଗି ଆମର୍ ଗାଁରେ ବି ବିଭିନ୍ନପ୍ରକାର୍ ଘରୋଇ ଉପଚାର୍ କର୍ସନ୍ କାରଣ ଆମର୍ ଗାଁରେ ବହୁତ୍ ଲୋକ୍ ପତ୍ଲା ଅଛନ୍ ଆମର୍ ଗାଁର ଲୋକ୍ମାନେ ମୁଖ୍ୟତଃ ସକାଳୁ ଦୁଇଟା କଦ୍ଲି ଖାଏସନ୍ ତାର୍ ସାଙ୍ଗେ ବହୁତ୍ ପୃଷ୍ଟିସାର ଜାତିୟ ଖାଦ୍ୟ ଗଲା ଖାଏସନ୍ ଆମର୍ ଗାଁର ବୈଦ୍ୟ ଗୋଟେ ଚୁର୍ନା ଦେସନ୍ ଜେନ୍ଟାକି ସବୁ ଦିନ୍ ଖାଏବାର୍ ଆଗ୍ରୁ ଦୁଇ ଥର୍ ଲାଖେ ଖାଏସନ୍ ତାର୍ ଛଡା ସବୁ ଦିନେ ମାଛ ମାଂସ ଆର୍ ଅଣ୍ଡା ଗଲା ଖାଏସନ୍